ହଁ ଝିଅ କ'ଣ କୁହ ଘରେ ଅଛି ଡ୍ରେସ୍ ତୋର ବା ଏବେ ଡ୍ରେସ୍ ହୋଇଥିଲା ହେ କି ରଜକୁ ଏଇନା ପୁଣି ଡ୍ରେସ୍ ହେବ କ'ଣ ତୁ କ'ଣ ପ୍ରତି ମାସରେ ତୋର ଡ୍ରେସ୍ ହେଉଥିବ ନା କ'ଣ ମୁଁ ଜାଣିପାରୁନି ଯେ ସମସ୍ତଙ୍କ ତୋର ଯାହା ଆର ମାସରେ ହୋଇଥିଲା କ'ଣ ସମସ୍ତଙ୍କର ଆର ମାସରେ ହୋଇଥିଲା ନା କ'ଣ କେତେ ପଇସା ନେବୁ କୁହ ଏ ତୁ ପା ପଇସା ନେଇଥିଲୁ ଡ୍ରେସ୍ କରିବା ପାଇଁ ତୁ ଆର ମାସରେ ଡ୍ରେସ୍ କରିନୁ କି ଏଇ ବା ପଇସା ଦେଖୁଛୁ ସବୁ ବେପାର ପଟା ନାହିଁ କିଛି ନାହିଁ ଡ୍ରେସ୍ ତୁ ସବୁ ପ୍ରତି ମାସରେ ଡ୍ରେସ୍ କରୁଥିବୁ ତୁ ପୁଣି ଡ୍ରେସ୍ କଲେ ପୁଣି ସେ କହିବ ସାନ କହିବ ମୁଁ ଡ୍ରେସ୍ଟେ କରିବି ତୋ ମା' କହିବ ରଜକୁ ମୁଁ ଶାଢ଼ୀ କରିବି ସମସ୍ତେ ଡ୍ରେସ୍ ପତ୍ର କରିବ ପଇସା ପତ୍ର ଏବେ ଏଇନା ଦେଖୁଛୁ ଗାଡି ଭଡ଼ା କିଛି ଚାଲୁନି ତୁ କେମିତି ସବୁ ମାସକୁ ମାସ ଡ୍ରେସ୍ ଅର୍ଡ଼ର୍ କରିବୁ ହେ କିଏ ତୁ ପା ଏଥର ରଜକୁ ନ ନାଇଁ ରଜକୁ ଶୁଣ ମୋ କଥା ରଜକୁ ଯଦି ନ କରିକି ଆଗକୁ କରାହେଲେ ହେବନି କି ଯେଉଁଟା ତୁ ଆଣିଥିଲୁ ସେଇଟା ପିନ୍ଧିଦେଲେ ହେବନି ସେଇଟା ସେ ଡ୍ରେସ୍କୁ ପିନ୍ଧିଲେ ରଜରେ କ'ଣ ସେଇଟା ପିନ୍ଧିଲେ କିଛି ମାନେ କିଏ ଦେଖୁଛି ଏଇଟା ରଜକୁ ପିନ୍ଧିଛି କି ନ ପିନ୍ଧିଛି ମୋ ପାଖରେ ଏଇନା ପଇସା ପତ୍ର ନାହିଁ ତୋ ମା' କୁ ସାଙ୍ଗେରେ କଥାବାର୍ତ୍ତା କର ତୋ ମା' ଯଦି ଦେବ ପଇସା ତୁ ଆଣିବୁ ଆଉ ମୋର କ'ଣ କହିବାର ଅଛି ତୋର କେତେ ପଇସା ହେଲେ ହେବ କହୁନୁ ଡ୍ରେସ୍ ହେରିକା ତୋର ହେ ଦୁଇ ହଜାର ଟଙ୍କା ଦେବ ଡ୍ରେସ୍ ପାଇଁ ତୁ ପା ଏଇନା ପଇସା ନେଇଛୁ ତୋର ମେସ୍ ଖର୍ଚ୍ଚ ଅଛି ଇଏ ଖର୍ଚ୍ଚ ଅଛି ଏ ଦେଇଛି ପଇସା ପୁଣି ଦୁଇ ହଜାର ଡ୍ରେସ୍ଟା କ'ଣ ଟଙ୍କା ସାତ ଶହ ନେଲେ ଫ୍ଲିପକାର୍ଟ୍ରେ ମଗେଇଦେଲେ ବଢ଼ିଆ ବଢ଼ିଆ ଡ୍ରେସ୍ ଆଉଛି ତୁ ଦୁଇ ହଜାର ଟଙ୍କା ନେବୁ ଏତେ ପଇସା କ'ଣ ହେବ ଡ୍ରେସ୍ଟା କ'ଣ ଟଙ୍କା ଦୁଇ ହଜାର କେଉଁ କମ୍ପାନିର କେଉଁ କମ୍ପାନୀର ମ ଆ ତୁ ପଇସା ନ ଥିବାକୁ ତୁ ପୁମା ଆଡିଡ଼ାସ୍ ଆଣିବୁ ତୁ ଗୋଟେ କମ୍ ଦାମିକିଆ ଆଣୁନୁ ଭାରି ଏ ଖାଲି ଇଏ ଯେଉଁ ରଜ ପାଇଁ ଚଳିଲା ଭଳିଆ ଆଉ ତୁ ଏତେ ଦାମିକିଆ ଆଣିଲେ କ'ଣ ହେବ ଏ ଶୁଣୁନୁ ମୁଁ କ'ଣ ମନା କରୁଛି ତୁ ଏଇ ମାସରେ ଯଦି ଆଣିବୁ କ'ଣ ଆଉ ମାସେ ଦୁଇ ମାସ ଗଲେ ଆଉ ଗୋଟେ ଆଣିଲେ ହେବନି ରଜକୁ ଖାଲି ନୂଆ ରଜ ପାଇଁ ସମସ୍ତେ ଆଣୁଛନ୍ତି ନେଇ ଆଣିଲେ ହେବ ତୁ ଆର ମାସରେ ଆଣିଛୁ ଏ ମାସରେ ପୁଣି ଆଣିବୁ ମୁଁ ସାତଶ ଟଙ୍କାରେ ଫ୍ଲିପକାର୍ଟ୍ରୁ ମଗେଇଦେ ନହେଲେ ଯାଇକି ଭୁବନରୁ ରାଜହଂସ ପାଖରୁ ଗୋଟେ ଛଅ ସାତ ଶହ ଆଠ ଶହ ଦେଇକି ଗୋଟେ ନେଇ ଆସ ଏଟା କେତେ ପଇସା ପଡ଼ୁଛି ହେଇଟା ହଁ ଦୁଇ ହଜାର ମାଗୁଛି ଆଉ ପାଞ୍ଚ ଶହ ଟଙ୍କା କେଉଁଠୁ ଆଣିବୁ କେଉଁଟା କେତେ ପାଞ୍ଚ ଶହ ଟଙ୍କା କେଉଁଠୁ ଆଣିବୁନା ବହୁତ ଭଲ କଥା ତୁ ମୋତେ କହ ଶୁଣ ସେ ଦୁଇ ହଜାର ଛାଡ଼ ତୁ ପଇସା ନେ ମୁଁ ତୋତେ ହଜାର ଟଙ୍କା ଦେବି ତୁ ଡ୍ରେସ୍ଟା ଆଣ ହେଲା ହେବନି ତୋ ମା'କୁ ଫୋନ୍ କରିକି କୁହ କୁହ ବାପା କହୁଛନ୍ତି ହଜାର ଟଙ୍କା ଦେବେ ଡ୍ରେସ୍ ପାଇଁ ମୋର ତୋର କ'ଣ ଆସ୍ତେ ଆସ୍ତେ କଥା ବଢ଼ୁଛି ତୁ ଗୋଟିଏ କଥା କହିଲୁ ପୁଣି କ'ଣ ପ୍ୟାଣ୍ଟ୍ ସାର୍ଟ୍ ନା ମ ଏତେ ପଇସା ନାହିଁ ତୁ ବୁଝୁନୁ କଥାଟା ଆଉ କ'ଣ କରିବା ଏ ଦେଖୁଛୁ ତୋର ହଷ୍ଟେଲ୍ରେ ମେସ୍ କେତେ ପଇସା ଖର୍ଚ୍ଚ ତୁ ହିସାବ କଲେ ସିନା ଖାଲି ଏଇଟା ପିନ୍ଧିବି ସେଇଟା ପିନ୍ଧିବି କହୁଛୁ ଆକ୍ଚୁଆଲି ହିସାବ କଲା ବେଳକୁ କେତେ ପଇସା ପଡ଼ୁଛି ପୁଣି ହଷ୍ଟେଲ୍ ଚାର୍ଜ୍ ହିସାବ ପୁଣି ଆର ମାସରେ ଦେବାର ଅଛି ନା ନାହିଁ

ହଉ ଶୁଣୁ ହଉ ହଉ ହଉ ଠିକ୍ ଅଛି ତୋ ମା' ସାଙ୍ଗରେ କଥା ହେଉଛି ତୋ ମା' ଯଦି କହିବ ଦେଖିବି ଦୁଇ ହଜାର ଟଙ୍କା ଦେବି ତୁ ଆର ଥର ନୂଆ ଡ୍ରେସ୍ଟେ ଆଣିଥିଲୁ ଯଦି ତୋ ମା ଯଦି କହିବ ହଁ ତାକୁ ଦୁଇ ହଜାର ଟଙ୍କା ଦିଅ ତା'ହେଲେ ଦୁଇ ହଜାର ଟଙ୍କା ନେବୁ ତୋ ମା ସାଙ୍ଗେ କଥା କରିଦେବି ହେଲା ହଁ ଠିକ୍ ଅଛି ତୋ ମା' ସହିତ ମୁଁ କଥା ହେବି ତୋ ମା' ଯଦି କହିବି ହଁ ତାକୁ ଦୁଇ ହଜାର ଟଙ୍କା ଦିଅ ଦୁଇ ହଜାର ଟଙ୍କା ଦେବି ଆଉ କ'ଣ ଆର ମାସକୁ ଡ୍ରେସ୍ କରିଥିଲୁ ହେଲା ହଁ ଦେବା ହଁ ହଁ ହଁ ତୁ ତୋ ମା' ସାଙ୍ଗେ କଥା ହୁଅ ତୋ ମା' ଯଦି କହିବ ମୁଁ ଦେବି ହେଲା ହଉ ରହିଲି ଆଁ ହଁ ହଁ ହଉ ହଉ